ଏଇ ଦଶଦିନ ଭିତରେ ମୁଁ ବଜାର ଯାଇଥିଲି ମୋତେ ସେଇଠି ଗୋଟେ ଶାଢ଼ୀଟା ଭଲ ଲାଗିଲା ସେ ଶାଢ଼ୀଟା ଧରିକି ଆସିଲି ସେ ଶାଢ଼ୀଟାର ରଙ୍ଗ ହେଉଛି ହଳଦିଆ ତା' କପଡ଼ା ବହୁତ ଭଲ ମୁଁ ଦୁଇଥର ଖଣ୍ଡେ ଧୋଇଲିଣି ତା'ର ରଙ୍ଗ ଜମା ବି ଛାଡ଼ୁନି ଆଉ ଯୁଆଡ଼େ ପିନ୍ଧିକି ଗଲେ ବି ଶାଢ଼ୀଟା ମୋ ଦେହକୁ ବହୁତ ମାନୁଛି ଆଉ ମୋ ଶାଶୁ ବି କହୁଛି ବହୁତ ଭଲ ଶାଢ଼ୀଟା ଆଉ ମୁଁ ଯୁଆଡ଼େ ବି ଯାଉଛି ସେଇଟା ପିନ୍ଧିକି ଯାଉଛି ସମସ୍ତେ ପଚାରୁଛନ୍ତି ତୁ କେଉଁଠୁ ଆଣିଚୁ ଆଉ ଶାଢ଼ୀଟା ଏତେ ହାଲକା ପିନ୍ଧିବାକୁ ବି ବହୁତ ଭଲ ଲାଗୁଛି